ଆମେ ସମୁଦ୍ରରେ ମାଛ ମାରିଗଲା ବେଲ୍କେ ଆମେ ଦଶ୍ ବାର୍ ଜଣ୍ ଯାଏସୁଁ ଆଉ ଡଙ୍ଗାରେ ମଧ୍ୟ ଜାଲ୍ ନେଇକିରି ତାକୁ ବିଛେଇକରି ଦଶ୍ ବାର ଜଣ୍ ମିଶିକରି ତାକେ ଝୁରି ମାଛ ଧର୍ସୁଁ ଆଉ ବହୁତ୍ ମେହନତ୍ ଲାଗ୍ସି ବାକି ମାଛ ଧର୍ବାର୍ ଲାଗି ଆଉ ଧରିକିରି ଆନ୍ସୁଁ ଆଉ ସେଟାକେ ବାର ଝନ୍ର ଭିତ୍ରେ ଭାଗ୍ବଟା କରି ଦେଇକିରି ଆମେ ବଜାର୍କେ ନେସୁଁ ବଜାର୍କେ ନେଲା ପରେ ବଜାର୍ରେ ବି ବିକ୍ରି କର୍ସୁ ବଡ଼୍ ମାଛ ଦୁଇଶ କି ଦୁଇଶହ ଅଢ଼େଇଶ ଟଙ୍କା ବିକ୍ଲେ ଛୋଟ୍ ମାଛ କିଛି ଦଶ୍ ଟଙ୍କା କୁଡ଼େ ଟଙ୍କା ପଚାଶ୍ ଟଙ୍କା କମ୍ରେ ତାକେ ବିକ୍ରି କରାହେସି ଆରୁ ବଡ଼୍ ବଡ଼୍ ବଜାର ପାଖରେ ଯେନ୍ତା ଥିସି ଗୁଟେ ଯେନ୍ତାକି ଶୁକ୍ରବାର୍ ଦିନ ଆସ୍ଲା ଗୁଟେ ବଜାର୍ କିମ୍ବା ମଙ୍ଗଲ୍ବାର୍ ଦିନ ଆସ୍ଲା ଗୁଟେ ବଜାର୍ ଏନ୍ତା ବଜାର୍ମାନ୍କେ ବଡ଼୍ ବଡ଼୍ ବଜାର୍ମାନ୍କେ ନେଇକରି ଆମେ ବିକ୍ରି କର୍ସୁଁ ଆଉ ସେଦିନ ପଏସା ମଧ୍ୟ ପାଏସୁଁ ଆଉ ସମୁଦ୍ରରେ ତ କମ୍ ଝନ୍ ଥି ତ ନି ହୁଏ ମାଛ ଦଶ୍ ବାର ଜଣ୍ ଯାଇକିରି ମାଛକେ ଧର୍ସୁ ଆମେ ଆଉ ବାର ଜଣ୍ ଭିତ୍ରେ ଆମେ ଭାଗ୍ବଟା କରି କରି ଆମେ ବିକ୍ରି କର୍ସୁଁ ଆର୍ ସେଥିରୁ କିଛି ପଏସା ପତର୍ ମିଲ୍ସି ଆମ୍କୁ ଆମେ ପାଇଥାଉଁ ଆଉ ନିଜେ ପରିବାର୍ ଚଲେଇଥିସୁଁ ଆମେ